ଆଜ୍ଞା ନମସ୍କାର ଏଇ ନବରଙ୍ଗପୁର ମେଡିକାଲ ଡକ୍ଟର କହୁଛନ୍ତି ପରା ସାର୍ କ'ଣ ମାନେ ଆମର ଜଣେ ଭାଇଙ୍କର ଦେହ ଅସୁସ୍ଥ ହୋଇଯାଇଛି ତ ସେଥିପାଇଁ ଆପଣଙ୍କୁ ଟିକେ ଯୋଗାଯୋଗ କରି ଆସିବୁ ବୋଲି ଆମେ ଆପଣଙ୍କୁ ଟିକେ କଲ୍ କରିି କଥା ହେବୁ ବୋଲି ଫୋନ କରିଛି ଆଉ ଆମର ନରେନ୍ଦ୍ର ଗାଧୁଆଟା ପେସେଣ୍ଟ ବୁଝିପାରିଲେ କି ନା ଆମର ଭାଇ ଜଣେ ହେବେ ତାଙ୍କୁ କ'ଣ ପେଟ ବଥାଇକି ପେଟ ଫୁଲିଯାଉଛି ମଝିରେ ଲୋକାଲି ଇଏରେ ଦେଖେଇଥିଲି ବୁଝିପାରିଲେ ଲୋକାଲରେ ମେଡିସିନ୍ ଦେଇଥିଲେ କିନ୍ତୁ କମୁଛି କମିଲା ପରେ ନାଇଁକି ଆଉ ପନ୍ଦର ଦିନ ଗଲା ପରେ ଆଉ ସେମିତି ହୋଇଯାଉଛି ତ ସେଟା ପାଇଁ ଆପଣ ସେଠି ଟିକେ ଯୋଗାଯୋଗ କଲେ ଭଲ ହୁଅନ୍ତା ବୋଲିଲେ କ'ଣ ବାହାରୁ କ'ଣ ଡକ୍ଟର ଆସୁଛନ୍ତି କି ନାହିଁ ଆଜ୍ଞା ହଁ ହଁ ହେଲେ ସେ କୋଉ କୋଉ ତାରିଖରେ ରହୁଛନ୍ତି ନା କ'ଣ ତାଙ୍କର କ'ଣ ଟାଇମ ଟେବୁଲ୍ ରହୁଛି ଆଜ୍ଞା ହୁଁ ହୁଁ ଆଉ ମେଡିକାଲର ସୁବିଧା କ'ଣ କ'ଣ ରହୁଛି ଆଜ୍ଞା ହଁ ହଁ ନାଇଁ ସେମତି କିଛି ଏମରଜେନ୍ସି ନାଇଁ ଯେ ଆଜ୍ଞା ମଝିରେ ମଝିରେ ପେଟ ଇଏ ହୋଇ ଯାଉଛି ହଁ ନାଇଁ ନାଇଁ ତେରଶହ ପଚାଶ ଗମେଣ୍ଟ୍ରେ କ'ଣ ପାଇଁ ନେଉଛନ୍ତି ଆଜ୍ଞା ଏମିତି କିଛି ଆମେ କେବେ କୋଉ ହସ୍ପିଟାଲରେ ଆମେ ଜାଣିପାରୁନଥିଲୁ ତ ଏମିତି ପଇସା କିଛି ଏମିତି ନବରଙ୍ଗପୁରରେ ନେଉଛନ୍ତି ବୋଲି ବାକି ତେରଶହ ପଚାଶ ଯଦି ଆମେ ରେଜିଷ୍ଟ୍ରେସନ କଲୁ ହଁ ପରେ ଆଉ କିଛି ବି ଅର୍ଥ ଦେବା ପାଇଁ ପଡ଼ିବ ନାଇଁ ପରା ସାର୍ ଖାଇବା ପାଇଁ କି ପେସେଣ୍ଟକୁ ଏକା ଦିଆହେବ ନା ଆଉ ଯେତେ ଜଣ ଯାଇଥିବେ ତାଙ୍କୁ ଦିଆହେବ ହଁ କେତେ ଟାଇମ ଦିଆଯିବ ସାର୍ ଠିକ୍ ଅଛି ହେଲେ ସାର୍ ଧନ୍ୟବାଦ ସାର୍

ହଉ ଠିକ୍ ଅଛି ଠିକ୍ ଅଛି ହଉ ନମସ୍କାର